ହଁ ଯେମିତିକି କୋଡ଼ିଏ ୱାନ୍ ଲାକ୍ଷ ଶହେ ଶହେ ଆଠେ ଦେନ୍ ଆସୁଛି ଆମର ପାଞ୍ଚଶହ ନବେ ଦୁଇ ଲକ୍ଷ ପରେ ସାତ ହଜାର ଆଠ ହଜାର ଆଠ ହଜାର ଆଠଶହ ନଅ ନଅ ହଜାର ନଅଶହ ଅନେଶତ